ହ୍ୟାଲୋ ଆପଣ ସିଲ୍କି ରେଷ୍ଟୁରାଣ୍ଟ୍ରୁ କହୁଚନ୍ କାଏଁ ଏ ଆପଣଙ୍କଠାରୁନୁ ଖାଦ୍ୟ ଦର୍କାର୍ ଅଛେ ଆଉ ଏବେ କିଛି ଅର୍ଡ଼ର୍ କର୍ମି ଆପଣଙ୍କଠାନେ ଚିକେନ୍ ବିରିୟାନୀ କାଣା ରେଟ୍ ଅଛେ ଆଉ ମଟନ୍ ବିରିୟାନୀ କାଣା ରେଟ୍ ଅଛେ ତାର୍ ସାଙ୍ଗେ କେଁ ଚିକେନ୍ ଲଲିପପ୍ କେନ୍ ରେଟ୍ ଅଛେ ଆଉ ଲେଗ୍ ପିସ୍ କାଣା ରେଟ୍ ଅଛେ ଚିକେନ୍ ବିରିୟାନୀ କାଣା ରେଟ୍ ଅଛେ ଆଉ ସାଧା ବିରିୟାନୀ କେନ୍ ରେଟ୍ ଅଛେ ଆପଣଙ୍କର୍ଠାନୁ ବହୁତ୍ ଥର୍ ବି ମୁଇଁ ଅର୍ଡ଼ର୍ କରିସାର୍ଲିନ ବହୁତ୍ କିଛି ଜିନିଷ୍ ତାର୍ ସାଙ୍ଗେ ଆରୁ ଖାଦ୍ୟ ବିଲ୍ ବହୁତ୍ ବଢ଼ିଁଆ ଖାଏବାର୍ ଲାଗି ଏତେ ପୁରା ବଢ଼ିଆ ମନ୍ ଭରି ଯାଏସି ବାକି ସେ ଦିନର୍ ଲାଗି ଆପଣ୍କର୍ଠାନୁ ଇ ସବୁ ଜିନିଷ୍ ମୁଇଁ ଅର୍ଡ଼ର୍ କରୁଚେଁ ଏତେ ବଢ଼ିଆ ଲାଗ୍ସି କହେଲେ ନାଇ ସରେନ ବହୁତ୍ ଟେଷ୍ଟି ପୁରା ଫାଇନ୍ ପୁରା ବହୁତ୍ ବହୁତ୍ କ୍ଵାଲିଟି ବହୁତ୍ ଭେରି ନାଇସ୍ ଆଉ ଅଣ୍ଡା ପୋଚ୍ କେନ୍ ରେଟ୍ ନଉଚନ୍ ମତେ ଟିକେ କହେବେ ମୁଇଁ ହଉେଚେଁ ଫଟାମୁୁଣ୍ଡାର ମୋର୍ ପାଖେ ଅଛେ ରାଜ୍ ଆଗଲ୍ପୁର୍ ଆଉ ଆମର୍ ଏବେ ମୁଇଁ ଆସିଚେଁ ସମ୍ବଲ୍ପୁର୍ ସମ୍ବଲ୍ପୁର୍ ରେମେଡ଼୍ ଛକ୍ ପାଶ୍ରେ ରହୁଚେଁ ରେମେଡ଼୍ ଛକ୍ନୁ ଦୁଇ ଦୁଇ କିଲୋମିଟର୍ ପାଖାପୁଖି ହେଇଯିବା ସେନ ମୁଇଁ ଏବେ ରହୁଚେଁ ଆଉ ଇ ଯାଗାକେ ଆପଣ୍ ପହଞ୍ଚାବେ କାଣାକି ବଏଲେ ମତେ ଏହାଛିନି ଇନ ରହେବାର୍କେ ପଡ଼୍ବା ଆଉ ଇ ଜାଗାଟେ ହିଁ ପଠାବେ ଆପଣଙ୍କର୍ଠାନୁ ଅର୍ଡ଼ର୍ ତ ଆହୁରି ବି କର୍ବାର ଅଛେ ତାଲି ଏବେ ତ ମୋତେ ମାନେ ଚିକେନ୍ ବିରିୟାନୀ ମଟନ୍ ବିରିୟାନୀ ଆଉ ଚିକେନ୍ କଷା ସାଧା ବିରିୟାନୀ ଇସବୁ ଦର୍କାର୍ ଅଛେ ତ ମତେ ଆପଣ ଇସବୁ ଅର୍ଡ଼ର୍ କର୍ବେ